ଆମ ମାଲକାନଗିରିରେ ଆଗରେ ବହୁତ ଆଧୁନିକ ଥିଲା ଆଗରେ ଗାଡ଼ି ଗୋଡ଼ା ଚଲୁନାହାନ୍ତି ଚାରିଆଡ଼େ ଜଙ୍ଗଲ ଥିଲା ଆଉ ଡକ୍ଟରମାନେ ନଥିଲା କୌଣସି ରୋଗ ରୋଗ ହେଲେ ଡକ୍ଟର ଦେଖବାକୁ ପାରୁ ନାହାନ୍ତି ଏବେ ଆମର ମାଲକାନଗିରି ବହୁତ ଉନ୍ନତି ହେଲା ସବୁ ଅଛି ଗାଡ଼ି ଘୋଡ଼ା ଅଛି ଡକ୍ଟର ଅଛି ସବୁ ଅଛି ଆମର ମାଲକାନଗିରିରେ ଅଛି ରାମଙ୍କୁ ବହୁତ ଜାଗାରେ ଚିହ୍ନ ଅଛି ଯେମିତି ପବିତ୍ର ତାମସା ନଦୀ ଅଛି ମାନକୁଣ୍ଡାରେ ଚିହ୍ନ ଅଛି ଆମର ସୀତାକୁଣ୍ଡା ଗୋଟେ ଜାଗାର ନାମ ଅଛି ସେଥିରେ ଶ୍ରୀ ରାମ ମୟା ସୀତା ଥିଲେ ଆସି ଆମର ଯେଉଁ ବାଲିମେଲାରେ ରାମର ପାଦୁକା ଚିହ୍ନ ଅଛି ଆମର ମାଲକାନଗିରିରେ ସବୁଆଡ଼େରେ ରାମ ଶ୍ରୀରାମଙ୍କୁ ଚିହ୍ନ ଅଛି ଆମେ ମାଲକାନଗିରି ରହୁଛୁ ଏତେ ଏଥିରେ ଆମର ବହୁତ ଖୁସି ଲାଗୁଛି ଆମର ମାଲକାନଗିରିରେ କେତେ ସୁନ୍ଦର ଜାଗା ସବୁଆଡ଼େ ଶ୍ରୀରାମଙ୍କ ଚିହ୍ନ ଅଛି